ଉନ୍ନତି ପାଇଁ ଯେଉଁମାନେ କି ବାରିଆଡ଼େ ମୁଁ ଲଗାଇଛି କଦଳୀ ଗଛ ଭଣ୍ଡା ଗଛ ଆଳୁ ଗଛ ଶାଗ ଗଛ ମୁଗ ବିରି କୋଳଥ ଇତ୍ୟାଦି ଗେଣ୍ଡୁ ଗଛ କନିଅରି ଗଛ ତା'ପରେ ଯେଉଁ ଆଉ ସଜନା ଗଛ ଏଇ ଗଛ ଗୁଡ଼ିକୁ ଲଗେଇଥାଏ ଏଇ ଗଛରେ ଉନ୍ନତି ପାଇଁ ମୁଁ ଯେଉଁମାନେକି ଗଛର ଯତ୍ନ ନିଅନ୍ତି ଯେଉଁମାନେକି ଗଛ ବିକ୍ରି କରନ୍ତି ମୁଁ ତାଙ୍କ ପାଖରୁ ନେଇଥାଏ ପରାମର୍ଶ ନେଇଥାଏ କି ଗଛକୁ କ'ଣ କଲେ କେମିତି ବିହନ ଦେଲେ କେମିତି ପିଡ଼ିଆ ସାର ଦେଲେ କି କେଉଁ ଟାଇମ୍ରେ ପାଣିଦେଲେ କ'ଣ କଲେ ଗଛ ଆଗକୁ ବଢ଼ିବ ଆଉ ଗଛର କିଛି କ୍ଷତି ଘଟିବନି ଗଛର ଉନ୍ନତି ଘଟିବ ଠିକ୍ ଟାଇମ୍ରେ ଆମକୁ ତା'ର ଇଏ ରେଜଲ୍ଟ ଦେଖେଇବ ସେହି ହିସାବରେ ପରାମର୍ଶ ନେଇଥାଏ ସେମାନେ ଯଦି ଭଲ ଭଲ ପରାମର୍ଶ ଦେଇଥାନ୍ତି କି ଏମାନଙ୍କଠୁ ଆପଣ ସାର ନିଅନ୍ତୁ ଠିକ୍ ଟାଇମ୍ରେ ଦେବେ ଠିକ୍ ଟାଇମ୍ରେ ପାଣି ଦେଲେ ଆପଣଙ୍କ ଗଛ ଉନ୍ନତି ହେବ ଆପଣଙ୍କୁ ଠିକ୍ ଟାଇମ୍ରେ ଭଲ ଫଳ ବି ମଧ୍ୟ ଦେବ ବହୁତ ଚେଷ୍ଟା କରିକି ମୁଁ ଗଛ ଆଣିକି ଲଗେଇଲି ଯାହା ହେଉ ପରାମର୍ଶ ନେଲାପରେ ମୋ ମଧ୍ୟ ମୋ ଗଛ ବହୁତ ଉନ୍ନତି ହେଇଛି